ହ୍ୟାଲୋ ମା' ବିରଜା ଟ୍ରାଭେଲ୍ରୁ କହୁଛନ୍ତି ମୁଁ ଦୁଇ ଦିନ ତଳେ ଯେଉଁ ଗାଡ଼ିଟି ବୁକ୍ କରିଥିଲି ନା ବର୍ଷା ଜୋର୍ରେ ହେବା ଯୋଗୁ ମୁଁ ତାକୁ ବାତିଲ୍ କରିଦେଇଥିଲି ମୁଁ ଅନଲାଇନ୍ ମାଧ୍ୟମରେ ବି ପଇସା ଯେଉଁ ଦେଇଦେଇଥିଲି କିନ୍ତୁ ଏପର୍ଯ୍ୟନ୍ତ ମୋତେ ସେ ପଇସା ଫେରସ୍ତ ହୋଇନାହିଁ ଆପଣ ଦୟାକରି ମୋତେ ଫେରସ୍ତ କଲେ ମୁଁ ଖୁସି ହୁଅନ୍ତି